ଆମ ପରିବାରର ପ୍ରାୟ ସମସ୍ତେ ମାଛ ଧରିବାରେ ଅଭ୍ୟସ୍ତ ଥିଲେ ଏବଂ ଆମେ ମହାନଦୀ କୂଳରେ ବାସ କରୁଥିଲୁ ସେଥିପାଇଁ ଆମ ପିଲାଦିନ ମାଛ ଧରିବାକୁ ଯାଇଥିଲୁ ଏବଂ ମାଛ ଧରି ଆମେ କିଛି ଅସୁବିଧାର ସମ୍ମୁଖୀନ ହୋଇଛୁ ଆମେ ଛୋଟବେଳେ ଯେତେବେଳେ ଆମେ ମାଛ ମାରି ଯାଉଥିଲୁ ଆମେ କିଛି ଜାଣି ନଥିଲୁ ଆମେ ଆମ ପରିବାରର ବୟସ୍କ ଲୋକମାନଙ୍କ ସହିତ ମାଛ ମାରି ଯାଉଥିଲୁ ପ୍ରଥମେ ସେମାନେ ଆମକୁ ପାଣି ଭିତରକୁ ଛାଡ଼ୁନଥିଲେ ଆମେ କେବଳ କୂଳରେ ଠିଆ ହେଇ ମାଛ ମାରିବା ଦେଖୁଥିଲୁ ଏବଂ ପରିବାରର ବୟସ୍କମାନେ ସେମାନେ ମାଛ ମାରୁଥିଲେ ଆମେ ସେମାନଙ୍କଠାରୁ ଦେଖି ଦେଖି କିଛି ପରିମାଣରେ ମାଛ ଧରିବାର କୌଶଳ ଜାଣିପାରିଲୁ ସେମିତି ଆମେ ତାପରେ ତାଙ୍କ ସହିତ ମିଶିକି ଧୀରେ ଧୀରେ କିଛି ମାଛ ମାରିବା ଆରମ୍ଭ କଲୁ ଏବଂ ତାଙ୍କ ସହିତ ମାରିମାରି ଆମେ ଅଭ୍ୟାସ ହେଲା ପରେ ଶେଷରେ ନିଜେ ଏକାଠି ବି ମାଛ ମରିବା ଶିଖିପାରିଲୁ ଆମ ବୟସ୍କମାନେ ଆମକୁ ମାଛ ଧରିବା ଶିଖିବାରେ ବହୁତ ସାହାଯ୍ୟ କରିଛନ୍ତି ଏବଂ ସେମାନେ ଆମକୁ କିଛି ନୂଆ ନୂଆ ପ୍ରକାର ଜିନିଷ ଶିଖାଇଥାନ୍ତି ଏମିତି ମାଛ ଧରେ କେମିତି ଧରାଯିବା ଦରକାର କେଉଁଥିରେ ଧରିଲେ ମାଛ ଅଧିକ ଲାଗିବେ ଏବଂ ମାଛ ଧରିବା ବେଳେ କେମିତି ସାଧାରଣ ସହିତ ମାଛକୁ ଜାଲରୁ ପଡ଼ାଯିବ ଓ କେଉଁ ଜାଗାରେ ମାଛ ଅଧିକ ଅଛନ୍ତି କେଉଁ ଜାଗାରେ ରହିବେ ସେଗୁଡ଼ିକ ସେମାନେ ଆଗରୁ ଜାଣିଥାନ୍ତି ତେଣୁମାନେ ସେହି କୌଶଳମାନ ଆମକୁ ଶିଖାଇଥାନ୍ତି ଯେ କେଉଁ ପ୍ରକାରରେ ମାଛ ମରା ଗଲେ ବା ଧରିବାକୁ ଗଲେ ଆମେ ଅଧିକ ମାଛ ଧରିପାରିବା